ନିଜର ଆମେ ଆମର୍ ଗାଏ ରଖୁଛୁଁ ଯାର୍ ହସଟା କାହାକୁ ତିନ ଟାଇମ ଖାଇବାର୍ ଲାଗି ଦେସୁଁ କାହାକୁ ଡେଲି ଗୋଧାସୁଁ ଆଉ ତାଙ୍କର ନାଁ ମାନେ ଦିଆହଇଛି ତାକୁ ଘାସ ଖାଇବାର୍ ଲାଗି ଦେସୁଁ ଆଉ ଡେଲି ଗୁଧେଇ କରି ତାହାକୁ କେନାରି ମଶା ମାନେ ଚାବେ ତାଙ୍କର ସେଥିରୁ ନେଇ ଭଲ ଗୁହାଳ କରି କରି ଆଲଭେଷ୍ଟର ସି ତାଙ୍କ ନେଇ ପଙ୍ଖା ଲଗାହେଇଛି ଆଉ ତାହାକର ଭଲସେ ଯତନ ବାତନ କରୁଛୁଁ